ହଁ ଭାଇ ମୁଁ ମାର୍କେଟରୁ ଗୋଟେ କୁଲର୍ ଆଣିଥିଲି ଆଉ କୁଲରଟା କିଛି ଭଲସେ ଏୟାର ଆସୁନି ଖାଲି ସାଉଣ୍ଡ ଆସୁଛି ଖରାପ ହୋଇଯାଇଛି ତ ମୁଁ ଦୋକାନକୁ ଧରିକି ଯାଇଥିଲି ମୋର ଗ୍ୟାରେଣ୍ଟି ୱାରେଣ୍ଟି ସବୁ ଥିଲା କିନ୍ତୁ ଦୋକାନବାଲା କିଛି ରେସପନ୍ସ ନେଉନି ତ ମୁଁ କ'ଣ କରିବି ଏଇ କୁଲରଟି ତ ଖରାପ ହୋଇଯାଇଛି ତ ତା' ବଦଳରେ ମୋତେ ଗୋଟେ କୁଲର ଦରକାର ଥିଲା ଦୋକାନବାଲା ମନା କରୁଛି କୁଲରରେ କିଛି ପବନ ଫବନ ଆସୁନି କୁଲର ବହୁତ ଖରାପ ହେଉଛି ବହୁତ ମାନେ ହାରାସମେଣ୍ଟ କରିଦେଲାଣି କୁଲର କିନ୍ତୁ ଦୋକାନବାଲାର ରେସପନ୍ସ କିଛି ରହୁନି ଦୋକାନବାଲା କିଛି କଥାବାର୍ତ୍ତା ହେଉନି ଯେତେଥର ଗଲେ ଖାଲି ଆଉ ତ ମୁଁ ହାରାସମେଣ୍ଟ ହୋଇକି ପଳେଇ ଆସିଲି ମୁଁ ଆଉ ସେ କୁଲରଟା ତା ଦୋକାନରେ ଏକା ରଖିକି ଆସିଛି ସେଇଥି ମୋତେ ପଇସା ଦେଉ କି ନ ଦେଉ ଆଉ ମୁଁ କିଛି ତା ଦୋକାନକୁ ହିଁ ଯିବିନି